ହ୍ୟାଲୋ

ହଁ ଏଠି ସବୁ ସୁବିଧା ଅଛି ଟିକେଟ୍ ସୁବିଧା ଅଛି ଲାଇନ୍ରେ ରହିବେ ଟିକେଟ୍ ନେବେ ବେଡ଼୍ଫେଡ଼୍ ସୁବିଧା ବି ଅଛି ଆମର ଏଠି କୌଣସି ଅସୁବିଧା ହେବନି ଯିଏ ଅପରେସନ୍ ହୁଅନ୍ତୁ ନହେଲେ ଆପଣଙ୍କର ହେଲ୍ଥ୍ କାର୍ଡ଼ ଅଛି ନା ଆଉ ହେଲ୍ଥ୍ କାର୍ଡ଼ ଥିଲା ଆପଣ ଅପରେସନ୍ ମାଗଣାରେ ହେଇପାରିବେ ସେଥିରେ କିଛି ଅସୁବିଧା ନାହିଁ ପଇସା କିଛି ପଡ଼ିବନି ହଁ ଆମର ବାହାରୁ ଡକ୍ଟର୍ ଆସୁଛନ୍ତି ଆମର ଭଲ ସ୍ପେଶାଲିଷ୍ଟ ବି ଆସୁଛନ୍ତି ଆଉ ବେଡ଼୍ ବି ସୁବିଧା ଅଛି ଆଉ ସବୁ ସୁବିଧା ଅଛି କ୍ୟାଣ୍ଟିନ୍ ବି ଅଛି ଆପଣ ଖାଇପାରିବେ କମ୍ ପଇସାରେ ରହିବା ପାଇଁ ବି ଭଲ ରୁମ୍ ଦିଆହେଉଛି ସବୁ ସୁବିଧା ଅଛି ଆପଣ କେବେ ଆସିବେ ପେସେଣ୍ଟ୍ ନେଇ କିି ହଁ ଆପଣଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ଼ କାର୍ଡ଼ ଆଣିକି ଆସିଲେ ସେଥିରେ ମାଗଣାରେ ସବୁ ହେଇପାରିବେ ହେଇପାରିବ ଆଉ ଆପଣ ଆପ ନା ଖାଲି ସ୍ୱାସ୍ଥ୍ୟ ବୀମା କାର୍ଡ଼ ନେଇ ଆସିଲେ ଆପଣ ପେସେଣ୍ଟ୍ ଆଣିବେ ଆପଣ ଆସିବେ ହେଇଯିବ ଆଗରୁ ନା ନା ଆଗରୁ ଆପଣଙ୍କର ଯୋଉ ପ୍ରେସ୍କ୍ରିପ୍ସନ୍ ଆଉ ମେଡ଼ିସିନ୍ ଫେଡ଼ିସିନ୍ ସେସବୁ ଆଣିବେ ଆପଣ ଏଠି ଚେକ୍ ହେବ ନା ଆପଣ କ'ଣ ଦେଇଛନ୍ତି କ'ଣ କ'ଣ ନାହିଁ ସବୁ ଦେଖିବେ ସେଇ ଅନୁସାରେ ଆପଣଙ୍କୁ କହିବେ ଆଉ ନା ନା ନା ନା କୌଣସି ଅସୁବିଧା ହେବନା ଆପଣ ଆରାମ୍ସେ ପେସେଣ୍ଟ୍ ଆଣିକି ଆସନ୍ତୁ ଏଠି ଆମର ସବୁ ସୁବିଧା ଅଛି ଖାଇବା ରହିବା ଆଉ ବେଡ଼୍ ସବୁ ସୁବିଧା ଅଛି ଆପଣଙ୍କର କୌଣସି ଅସୁବିଧା ହେବନି ଆପଣ ଚେଷ୍ଟା କରନ୍ତୁ ଏଇ ସପ୍ତାହରେ ଆଣିକି ଆସିବେ ଆଉ ହଉ ହଉ